ମୋର ପ୍ରିୟ ଖେଳ ହେଉଛି କ୍ରିକେଟ

ମୁଁ ମୋ ସାଙ୍ଗ ଆଜି ଏ ପାଖ ଗାଁରେ ହଉଥିବା ଏମ୍ ଗୋଟିଏ କ୍ରିକେଟ୍ ମିଟିଙ୍ଗ ହବ ଯାଇଥିଲୁ

ସେଇ ଇମେଜ୍ଟି ବହୁତ ରୋମାଞ୍ଚକର ମେ ଚାଲିଥିଲା ହେଲେ ଏମ୍ପିଆରଙ୍କ ଭୁଲ ନିଷ୍ପତି ସେଠି ଦେଖିବାକୁ ମିଳି ଥିଲା ଆଉ ସେ ନିଷ୍ପତିକୁ ସେବ ଯେମ୍ନ୍ତି ଆଉଟ୍ର ଇସାରା ଦେଇଥିଲେ ସେଇଟା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଆଉ ସେମିତି ହେବା କଥା ନୁହଁ ଯେମ୍ତିକି ଜଣେ ପ୍ଲେୟର୍ ବଲ୍ ବୋଲିଙ୍ଗ ଫିଙ୍ଗିବା ଆଗୁରୁ ସେ ଖେଳାଡ଼ି ସେ ଦୌଡ଼ିବା ବା ଆରମ୍ଭ କରିଥିଲେ ଏବଂ ସେ ଉପର ପକ୍ଷରୁ ବ୍ୟାଟସ୍ମେନ୍ ବ୍ୟାଟିଂ କରିବାରୁ ସେ ବଲ୍କୁ ନିଜେ ବୋଲର୍ ଧରି ଷ୍ଟମ୍ପିଙ୍ଗ କରିଥିଲେ ଆଉ ସେଇଟା କୋଅମ୍ପିଆର ଆଉ ଟ୍ରକ୍ ଡିସିସନ୍ ଦେଇଛନ୍ତି

ସେମିତି କିଛି ଇଣ୍ଟରନେସନାଲ୍ ନିୟମରେ ନାହିଁ ସେଇଟା ବ୍ୟାଟସ୍ମେନ୍କୁ ୱାଡ଼ିଙ୍ଗ ଦବାକଥା କିନ୍ତୁ ତାହା ନ କରି ଡାଇରେକ୍ଟ ଆଉଟ୍ ଦେଇଥିଲେ

ସେଇଥିପାଇଁ ଦୁଇଟି ଟିମ୍ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ଏବଂ ଅମ୍ପିଆରଙ୍କ ନିଷ୍ପତି ଫାଇନାଲ୍ ହେଇଥିବାରୁ ସେ ଖିଲାଡ଼ିଟିକୁ ଫିଲଡ଼୍ ବାହାରକୁ ଯିବାକୁ ପଡ଼ିଥିଲା

ଅମ୍ପେୟାର କ ଭୁଲ ନିଷ୍ପତ୍ତି ଦେଇଛନ୍ତି ବୋଲି ମୋର ମନେ ହେଉଛି ଆଉ ସେମିତି ନିୟମ ଇଣ୍ଟରନେସନାଲ୍ ଲେବୁଲ୍ରେ ଦେଖିବାକୁ କେବେ ମିଳି ନାହିଁ ତେବେ ସେଇ କଥାକ ଆୟୋଜନ କମିଟି ତାକୁ ସ୍ଥଗିତ ରଖି ପୁଣିଥରେ ନିଷ୍ପତି ବାକୁ ନିଷ୍ପତି କରାଯାଇଛି